ସଂଖ୍ୟା ରିସେପସନ୍ ମନ ଏସବୁ ଅଛି ଆମର ଅସୁବିଧା ଅଛି ବହୁତ ପ୍ରୋବ୍ଲେମ୍ ଅଛି ମେଡ଼ିକାଲ୍ରେ ଯେମିତି ଡକ୍ଟର୍ ମାନେ ଭଲ ଭାବରେ ଦେଖୁନାହାନ୍ତି କିଛି କରି ବୋଲେ ଯୋଗେଇ ରଖୁଛନ୍ତି ଟଙ୍କା ପଇସା ମଗୁଛନ୍ତି ଡକ୍ଟର୍ମାନେ ଏମିତି ଆମର ବହୁତ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ୁଛି ଆକୁ ଯେଉଁ ସମସ୍ତଙ୍କୁ ବହୁତ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ୁଛି ବହୁତ ଅସୁବିଧା ବି ହଉଛି ପ୍ରୋବ୍ଲେମ୍ ଅଛି ବହୁତ ସେଇଠି କହିବା ପୂର୍ବରୁ ବି କିଏ କୌଣସି ଷ୍ଟେପ୍ ନଉନୁ ନେଉନାହାନ୍ତି ହେଲେ ଆମେ ସ୍ୱାସ୍ଥ୍ୟ ଚୁପ୍ ରହୁଛୁ କିଛି ନ କହିକି ସବୁ ଆମେ ସହୁଛୁ ଦେଖୁଛୁ ଶୁଣୁଛୁ ହେଲେ ଆମେ କିଛି କହିପାରୁନୁ ଆଉ କ'ଣ କରିବା ଏମାନେ ଯଦି କିଛି ନ କରିବେ ହେଲେ ଆମେତ କ'ଣ ଆମେ କିଛି କରିପାରନି ସେଥିପାଇଁ ଆମେ ହାରିଗଲୁ କିଛି କରିପାରିଲୁନି ହେଲେ ଆମେ